ରାଜ୍ୟ ତ ବିଭିନ୍ନ ଜିଲ୍ଲାରେ ବିଭିନ୍ନ ପାରମ୍ପାରିକ ପରମ୍ପରା ବା ପାରମ୍ପରିକ ଅନୁଷ୍ଠାନ ବିଭିନ୍ନ ପ୍ରକାରର ହୋଇଥାଏ ଆମ ଜିଲ୍ଲାର ସେହିପରି ଆମ ଜିଲ୍ଲାର ଯେଉଁ ପରମ୍ପରା ରହିଛି ଆମର ସେଗୁଡ଼ାକ ପାଳନ କରାଯାଏ ଜିଲ୍ଲା ସ୍ତରୀୟ ଜିଲ୍ଲାର ବାର୍ଷିକ ବାର୍ଷିକ ଯେଉଁ ଜିଲ୍ଲା ମହୋତ୍ସବ ହୁଏ ସେଠି ବିଭିନ୍ନ ପ୍ରକାର ହସ୍ତଶିଳ୍ପ ଜନ୍ତୁ ଆପଣଙ୍କର ବିନା ବିଜୁଳିରେ ବିଞ୍ଚଣା ବୁଲାଇବା ପବନ ସେଥିରୁ ପାଇବା ଥଣ୍ଡା ଲାଗିବ ଚଟ ଆପଣଙ୍କର ସପ ହସ୍ତଶିଳ୍ପ ରହିଲା ଆପଣଙ୍କର ଲୁଗା ବୁଣା ଆସନ ଏଗୁଡ଼ା ସବୁ ବି ଆମ ଜିଲ୍ଲାରେ ଏଗୁଡ଼ା ଉପଲବ୍ଧ ତା'ର ଆମର ଜିଲ୍ଲାର ବାର୍ଷିକ ଜିଲ୍ଲା ମହୋତ୍ସବରେ ଆମର ସବୁ ଗୁଡ଼ାକ ସବୁ ସେଠି ପ୍ରତିକମ କରାଯାଏ